ହଁ ଭାଇ ଭଉଣୀମାନେ ଆମେ ଆପଣଙ୍କର ଗାଁକୁ ବର୍ତ୍ତମାନ ଗୋଟେ ବୀମା ନେଇ ଆସିଛୁ ସେଇଟା ହେଉଛି ଆପଣ ଜାଣିବା ଆବଶ୍ୟକ ଯେ ସେ ବୀମା ଆମ କୃଷିଭାଇମାନଙ୍କ ପାଇଁ ଏଥିରେ ଅନେକ ପ୍ରକାର ଆପଣଙ୍କୁ ସରଞ୍ଜାମ ମିଳିପାରେ ମିଳିବ ଯେ ଯେମିତିକି ଖତ ବିହନ ସାର କୃଷି ଯନ୍ତ୍ରପାତି ଇତ୍ୟାଦି ଇତ୍ୟାଦି ଯେହେତୁ ଆପଣମାନାନଙ୍କୁ ଏହା ଇନ୍ସୁରାନ୍ସ ବାବଦରେ ଗୋଟେ ବୀମା କରିବାକୁ ପଡ଼ିବ ବୀମାଟା ହେଉଛି ଆପଣଙ୍କୁ ଆବଶ୍ୟକ ସେହି କାଗଜପତ୍ର ଦାଖଲ କରିବାକୁ ପଡ଼ିବ ଯେଉଁ କାଗଜପତ୍ରଟା ମୁଁ ଏବେ ଆପଣଙ୍କୁ କହୁଛି ଆପଣଙ୍କ ପାଖରେ ସମସ୍ତଙ୍କ ଭାଇଭଉଣୀ ଚାଷୀଭାଇମାନଙ୍କ ପାଖରେ ରହିଥିବ କାରଣ ଏଟା ସୁନିଶ୍ଚିତ କରାଯାଇଛି ଯେ ଗୋଟେ ଭାରତ ସରକାର ଦ୍ୱାରା ଅନୁଷ୍ଠିତ ଏକ ସଂଗଠନ ଦ୍ୱାରା ଏହା ଆପଣମାନଙ୍କୁ ଉନ୍ନତି କରିବା ନିମନ୍ତେ ଆପଣଙ୍କର ବୀମା ହିସାବରେ ଦିଆଯାଉଛି ଯେହେତୁ ଏଇଠି ଆପଣଙ୍କୁ ପ୍ରଥମତଃ ଆପଣ ଯେତେବେଳେ ବର୍ଷା ସମୟ ଆସିବ ବର୍ଷା ସମୟ ଭିତରେ ଆପଣ ହଳ କରିବାକୁ ଆବଶ୍ୟକ ହଳ କରିବା ପାଇଁ ଲଙ୍ଗଳ ଦରକାର ଲଙ୍ଗଳ ପାଇଁ ଏବେ ଯେଉଁ ଗାଈ ଗୋରୁ ଏତେ ତ ବାହାରୁନାହାନ୍ତି ନା ସମସ୍ତେ ଏବେ ଯାହା କୃଷି ଯନ୍ତ୍ରପାତି ଯେଉଁ ନୂଆ ନୂଆ ବାହାରୁଛି ସେଇଟା ବୀମା ତରଫରୁ ଆପଣମାନଙ୍କୁ ସୁମୂଲ୍ୟରେ ଦିଆଯାଇପାରିବ ତେଣୁ ଆପଣମାନେ ଏ ବୀମା କରିବା ପାଇଁ ଆଗ୍ରହ ହୁଅନ୍ତୁ ଆମେ ଆପଣଙ୍କୁ ଛୋଟ ଛୋଟ ଟ୍ରାକ୍ଟର୍ ଯେଉଁଟାକି ଆମର ଏବେ ଚାଇନାରେ ବାହାରୁଛି ସେହିଭଳିଆ ଟ୍ରାକ୍ଟର୍ଗୁଡ଼ାକ ଏବେ ଆମ ଭାରତରେ ବି ଆସି ଆସିସାରିଲାଣି ତେଣୁ ସେହି ହିସାବରେ ଆପଣମାନଙ୍କୁ ଅନୁରୋଧ କରାଯାଉଛି ଯେ ଏଥିପ୍ରତି ଆପଣ ସଜାଗ ହୋଇ ଆପଣଙ୍କର ଯାହା କାଗଜପତ୍ର ମୁଁ ଯାହା କହୁଛି ସେ କାଗଜ ଆପଣମାନେ ନିହାତି ଏଇଠି ଦାଖଲ କରିବାକୁ ହେବେ ଯଦି ଆପଣ ବୀମା କରିବାକୁ ଚାହୁଁଛନ୍ତି କୃଷକ ଭାଇମାନଙ୍କୁ ଏତିକି ଅନୁରୋଧ ଆପଣଙ୍କ ପାଖରେ ନିହାତି ଆଧାର୍ କାର୍ଡ଼୍ ଥିବ ବ୍ୟାଙ୍କ୍ ପାସ୍ବୁକ୍ ତା'ଠୁ ରାସନ୍ କାର୍ଡ଼୍ ଆଉ ଆପଣଙ୍କର ଜମିର ପଟା ଯଦି ଅଛି ସେହିଗୁଡ଼ାକ ଧରି ତିନିଟି ପାସ୍ ଫଟୋ ସାଇଜ୍ର ଫଟୋ ତିନିଟି ଆଣି ଆମ ଅଫିସ୍ରେ ଜମା କରନ୍ତୁ ଏବଂ ଆପଣ ସେହି ବୀମାର ଲାଭ ଉଠାଇବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଆପଣଙ୍କର ଏଇଠି ବିହନଠୁ ଆରମ୍ଭ କରି ଚାଷ ଅମଳ ଯାଏଁ ଆପଣଙ୍କୁ ସବୁ ପ୍ରକାର ସୁବିଧା ସରକାରଙ୍କ ଦ୍ୱାରା ଦିଆଯିବ ତେଣୁ ଆପଣଙ୍କୁ ଏସବୁ ନିଶ୍ଚିତ ଭାବରେ ଆବଶ୍ୟକ ପଡ଼ୁଛି କାହିଁକିନା ଆପଣଙ୍କର ଯେତେ କାଗଜପତ୍ର ସବୁ ଆମର ସରକାରଙ୍କୁ ହସ୍ତଗତ କରାଯିବ ଏବଂ ସେହି ହିସାବରେ ଆପଣଙ୍କୁ ଆପଣଙ୍କର ଜମି କେତେ ଅଛି ଆପଣଙ୍କର କେଉଁ ଜିନିଷଟା ଦରକାର ତାହା ଏଇଠି ବର୍ଣ୍ଣନା କରାଯାଇ ଆପଣଙ୍କୁ ଦିଆଯିବାର ବ୍ୟବସ୍ଥା ଅଛି ଯଦି ଆପଣ ଏ ଭିତରେ କିଛି ଅଧିକା ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ବି ତା ବାବଦରେ ଆଲୋଚନା କରି ଆମେ କହିବୁ ବର୍ତ୍ତମାନ ପାଇଁ ଆପଣଙ୍କୁ ଏତିକି କୁହାଯାଉଛି ଯେହେତୁ ଆମେ ଆସୁଛୁ ଏବେ ତ ବର୍ତ୍ତମାନ ବିହନ ଅଛି କିଏ କିଏ ଯଦି ନେବେ ବିହନ ବିହନ ପାଇଁ ଆପଣ ନାଁଟା ଟିକିଏ କହିଦିଅନ୍ତୁ ଆମ ଏଇଠି ଲେଖୁଛନ୍ତି ବାବୁ ଜଣେ ତାଙ୍କ ପାଖରେ ନିଜର ନାମଟା ସୁରକ୍ଷିତ ରଖନ୍ତୁ ଏବଂ ଆପଣ ଆସି ଏଇଠି ବିହନଗୁଡ଼ାକ ନେଇଯାଇପାରିବେ କାରଣ ଏବେ ତ ଏହି ସିଜନ୍ ଯେଉଁଟା ଆମର ଏହି ବର୍ଷା ସିଜନ୍ରେ ଆମର ଧାନ ମକା ବିରି କାନ୍ଦୁଲ ମାଣ୍ଡିଆ କୋଳଥ ଇତ୍ୟାଦି ଏବେ ଆମ ପାଖରେ ଆମ ଅଫିସ୍ରେ ସଂରକ୍ଷିତ ଭାବରେ ଅଛି ତେଣୁ ଆପଣମାନେ ସେହି ଯେଉଁ ମୁଁ କହିଲି ସେହି କାଗଜ ଗୁଡ଼ାକ ଆଣି ଆପଣ ଆମ ହସ୍ତ ଆମ ପାଖରେ ହସ୍ତଗତ କରନ୍ତୁ